ଆମ ଜିଲ୍ଲା ଖୋର୍ଦ୍ଧା ଜିଲ୍ଲା ସବୁ ଜିଲ୍ଲାଙ୍କ ମଧ୍ୟରୁ ଆମ ଜିଲ୍ଲାଟି ଅନ୍ୟତମ ଆମ ଜିଲ୍ଲାରେ ସାଂସ୍କୃତିକ କାମ ଆଉ ହସ୍ତତନ୍ତ କାମ କରାଯାଏ ଏଠାରେ ଏହି ହସ୍ତତନ୍ତରେ ଆମେ ନିଜେ କପଡ଼ା କାଟ କପଡ଼ା କଲର୍ ଦେଇ ହସ୍ତତନ୍ତ କାମ କରୁ ଏଠାରେ ଆହୁରି କାରିଗର ଗୋଟିପୁଅ ନାଚ ପାଇକ ଆଖଡ଼ା ଇତ୍ୟାଦି ମଧ୍ୟ କରାଯାଏ ଅନ୍ୟାନ୍ୟ ଜାଗାକୁ ମଧ୍ୟ ଯାଇ ନୃତ୍ୟ ପ୍ରଦର୍ଶନ କରାଯାଏ ସେଥିରେ ସମସ୍ତେ ପୁରସ୍କୃତ ମଧ୍ୟ ବି ହୁଅନ୍ତି ଏଥିରୁ ଆମର ଆମ ଜୟିରାଜଗୁରୁ ଆଉ ପାଇକ ଆଖଡ଼ା ଏସବୁ ଆମର ଅନ୍ୟତମ ଏସବୁ କରି ନୂଆ ନୂଆ ଜାଗାକୁ ମଧ୍ୟ ଆମେମାନେ ଯାଉ ଏଥିରେ ଏହି ଜିଲ୍ଲାରେ ଏଇ ଜିଲ୍ଲାରେ ଆମ ସାଂସ୍କୃତିକ ପରିବେଶରେ ବହୁତ ପରିପୂର୍ଣ୍ଣ ପାଇକ ଆଖଡ଼ା ଗୋଟିପୁଅ ନାଚ ଦେଖାଇ ଆମମାନଙ୍କ ଲୋକମାନଙ୍କ ମନୋରଞ୍ଜନ ମଧ୍ୟ କରନ୍ତି ଏଠାରେ ଆମ ରେଶମ ତନ୍ତ କପଡ଼ା ଗାମୁଛା ସବୁ ବ୍ୟବହାର କରି ବିଭିନ୍ନ ଜାଗାକୁ ମଧ୍ୟ ବିକ୍ରି ପାଇଁ ଯା ଯାଏ ଏସବୁ ଏଥିରେ ଆମେ ବହୁତ ଉପକୃତ ହୋଇ ଲୋକ ତାଙ୍କ ପରିବାର ମଧ୍ୟ ଚଳେଇ ପାରନ୍ତି